ଇଏ ସିରି ଆଲେକ୍ସା ପରି ଭଏସ୍ ଇଏ ଆମେ ବ୍ୟବହାର କରିଛୁ ଆଲେକ୍ସା ସାହାଯ୍ୟରେ ଆମେ ଇଲେକ୍ଟ୍ରୋନିକ୍ ଜିନିଷ ସବୁ ୟୁଜ୍ କରି କରୁ ଆଲେକ୍ସା ସାହାଯ୍ୟରେ ଗୀତ ଶୁଣିପାରୁ ଆଲେକ୍ସାକୁ କହିଲେ ଏଇଟା କର ସେଇଟା କର ଭଏସ୍ ଲୋଡ଼୍ କରିକିନା ଇଏ କରେ ଆଲେକ୍ସାରେ ଆମେ ଗୀତ ଫୀତ ବି ଶୁଣିପାରୁ ଯେଉଁ ଗୀତ ଚାହିଁଲେ ସେ ଆଲେକ୍ସା କହିଲେ ଆଲେକ୍ସା ସେ ଗୀତକୁ ବଯାଏ ଆଉ ଘରେ ସେ ଟି ଭି ରେକର୍ଡ଼ିଂ କରି ଭିଡ଼ିଓ କରିଲେ ସୁବିଧା ହୁଏ କରାଯାଏ ଆଲେକ୍ସା ଏଇଟା କର ସେଇଟା କର କହିଲେ ସେ ସେଇ ହିସାବରେ କାମ କରେ ଆଉ ଗୀତ ଶୁଣିବାର ଥିଲେ କି ନ୍ୟୁଜ୍ ଶୁଣିବାର ଥିଲେ ଆମକୁ ଆଲେକ୍ସା ଗୀତଟେ ଲୋଡ଼୍ କରିଥିଲେ ସେଇ ଗୀତରେ ସେ ଆସେ ଗୀତ ଷ୍ଟାର୍ଟ୍ ହୋଇଯାଏ ଆମକୁ ମୁଁ ବି ହେଲେ ଆଲେକ୍ସା ସିରି କିଣିବାରେ ଆଉ ସାହାଯ୍ୟ କରିଛନ୍ତି ଆଲେକ୍ସା ସାହାଯ୍ୟରେ ଗୀତ ଫିତ ଶୁଣିବାକୁ ଭଲ ଲାଗେ ଆଲେକ୍ସା ଏଇଟା କର କଥାବାର୍ତ୍ତା ବି କରିକି ସମାପ୍ତ କରେ ଆଉ